କିଏ ମୁଖିଆ କହୁଛନ୍ତି କି ନାଇଁ ଆପଣ ଗୋଟେ ମୁଖିଆ ହେଇକି ଆମ ଗାଁରେ କିଛି ଡେଭଲପ ବୋଲି କିଛି ଦେଖା ଯାଉନି କାହିଁକିନା ଏଠି ଖାଲ ସେଠି ରାସ୍ତା ଘାଟ କିଛି ଠିକ ନାହିଁ ହେଲେ ଏଇଟା କେବେ ଠିକ ହବ ଟିକେ କୁହନ୍ତୁ ଟିକେ ରାସ୍ତା ଘାଟ ଆମକୁ ଟିକେ ଦରକାର ନା ଏମିତି ହେଲେ ତ ହବ ନାଇଁ ନା ଆ ପାଇଁ କେତେ ଆକ୍ସିଡେଣ୍ଟ ହେଉଛି ଲୋକମାନେ ପଡ଼ି ଯାଉଛନ୍ତି ଖାଲ ପତରେ ଆଗ ଚକା ପଡ଼ିଲେ ତ ଲୋକ ପଡ଼ିବେ କି ନାହିଁ ହ ତା ପାଇଁ ତ ହେଟା କିଛି ତା ପାଇଁ ତ ଭଲ କାମ୍ ଟିକେ ଦରକାର ନା ରାସ୍ତା ଘାଟ କାହିଁକିନା କେତେବେଲେ କଣ କାହାର ଆକ୍ସିଡ଼େଣ୍ଟ ହେଇଯିବ କିଛି ଗ୍ୟାରେଣ୍ଟି ନାହିଁ ଆ ପାଇଁ ଆ ପାଇଁ ଟିକେ କିଛି ତ କରିବାର ଦରକାର ନା ହେଲେ ଆପଣ କଣ କହୁଛନ୍ତି ଏବେ ବର୍ତ୍ତମାନ ପାଇଁ ରାସ୍ତା ଘାଟ ଠିକ

ହଁ ହଁ ହଁ ହଁ ଆଉ

ହଉ ହଉ ଠିକ ଅଛି ହଉ ହଉ ହଁ ମୁଁ ବୁଝିଗଲି ସେଇଟା ତୁମ କଥା ଆପଣଙ୍କ କଥା ମୁଁ ବୁଝିଗଲି ହଁ ସିଏବି ଠିକ ଅଛି ହେଲେ ଇଲେକ୍ସନ ସରିଲା ବୋଲେ ସବୁ ହେବ ନାଇଁ କାମ ଦାମ ହଉ ଭଲ କଥା ହେଲେ ସେଇଟା ତ ରାସ୍ତା ବାଟ ତ ଗଲା ହେଲେ ଆମ ଆମ ଗାଁ ରେ ଗୁଟେ ଭଲ ପୋଖରୀ ବି ନାଇଁ ଲୋକମାନେ ମାଛ ଖାଇବାକୁ ଅଲଗା ଜାଗାରେ ଅଲଗା ଯାଇକି କିନିକି ଆନୁଛନ୍ତି ଆମକୁ ଆମ ଗାଁ ରେ ଗୋଟେ ଭଲ ପୋଖରୀ ବି ଦରକାର କି ନାଇଁ ଲୋକମାନେ ଅଲଗା ଜାଗାରେ ଯାହା କିଛି ପଇସା ଖର୍ଚ୍ଚ ନିଜ ଗାଁ ରେ ଯଦି ଗୁଟେ ଭଲ ପୋଖରୀ ଥିବ ସେଇଠି ନିଜ ନିଜ ଲୋକ ସେଇଠି ଧରିକି ଖାଇବେ ବୋଲି କା ଆମର ଟିକେ ଇଏ ଥିବ ଆମର କିଛି ପଇସା ହେବ କି ନାଇଁ ତା ପାଇଁ କିଛି ବି କରିବା ଦରକାର ନା ତ ଆପଣ କଣ କହୁଛନ୍ତି

ହଁ

ହଉ ମାନେ ଏଇଟା ବି ଇଲେକ୍ସନ ପରେ ସବୁ ହେବ କାମ ନାଇଁ କି ହଉ ଭଲ କଥା ହଉ ହେଲେ ଆଉ ଗୋଟେ ମୁଁ କଥା କହୁଛନ୍ତି ସେମିତି ହେଲେ ଆମ ଗାଁ ରେ ଭଲ ଗୋଟେ ମନ୍ଦିର ବି ଦରକାର ଭଲ ଆମ ଗାଁ ରେ ସେତେ ଭଲ ମନ୍ଦିର ବି ନାଇଁ ବୋଲେ ସେଇଟା ଏଇଠି ଏଇଠି ଖୁସି ପଡୁଛି ସେଇଠି ଖୁସି ପଡୁଛି ତାପରେ ବି ଗୁଟେ ଵ୍ୟବସ୍ଥା କରିବା ଦରକାର ନା ନା କଣ କହୁଛନ୍ତି ହଉ ହଉ ଠିକ ଅଛି ହେଲେ ହଉ ହଁ ହଁ ହଁ